ହ୍ୟାଲୋ ଆପଣ ତାରିଣୀ ରେଷ୍ଟୁରାଣ୍ଟରୁ କହୁଛନ୍ତି କି ମୁଁ ସୂର୍ଯ୍ୟମଣି ବେହେରା ଯାଜପୁର ରୋଡ଼ରୁ କହୁଛି ଆପଣଙ୍କ ରେଷ୍ଟୁରାଣ୍ଟରୁ ଏକ ଖାଦ୍ୟ ଅର୍ଡ଼ର କରିଥିଲି ଭୁଲ ବଶତଃ ଭୁଲ ଠିକଣା ଦେଇଦେଇଛି ଆପଣ ଭୁଲ ଠିକଣାକୁ ସଂଶୋଧନ କଲେ ମୁଁ ଖୁସି ହେବି ମୋର ନୂଆ ଠିକଣା ହେଉଛି ଲକ୍ଷ୍ମୀ ସାଗର ଫ୍ଲାଟ୍ ନମ୍ବର ତିନିଶହ ଦୁଇ